ହ୍ୟାଲୋ ଆଚ୍ଛା ମଟନ୍ ଦୋକାନ ଭାଇ କହୁଛ ତ ଆଚ୍ଛା ଏଇ ଆମର ଗୋଟେ ବାହାଘରିଆ ଥିଲା ଆମର କିଛି ମଟନ୍ ଆଣିବାର ଥିଲା ମଟନ୍ କେ ଜି କେତେ ଅଛି କି ଆଉ ଚିକେନ୍ ଦୁଇ ଶହ ଚାଳିଶ ଆରେ ମୁଁ ଏ ଅନ୍ୟ ଦୋକାନରେ ବୁଝୁଛି ଦୁଇ ଶହ ଟଙ୍କା ତୁମେ ଏତେ ରେଟ୍ କ'ଣ କହୁଛ ନାଇଁ ମୋର ଦରକାରେ ସତେଇଶ ତାରିଖ ବେଳକୁ ଆମେ କ'ଣ କିଲେ କି ଦୁଇ କିଲୋ ନେବୁ ଯେ ଆପଣ ଏତେ ରେଟ୍ କହୁଛନ୍ତି ଆମେ ଗୋଟେ ଦେଢ଼ କୁଇଣ୍ଟାଲ୍ ଖଣ୍ଡେ ଚିକେନ୍ ନେବୁ ନା ଆପଣ କହୁନାହାନ୍ତି ଚିକେନ୍ ନେଲେ ଭଲ ହେବ ନା ମଟନ୍ ନେଲେ ଭଲ ହେବ ମଟନ୍ କ'ଣ ପାଣି ଫାଣି ମିଶାଉଛନ୍ତି ନା ସେମିତି ଖାଲି ମଟନ୍ ଦେଉଛନ୍ତି ଆପଣ ଦେଲା ବେଳକୁ ଚିକେନ୍ ମଟନ୍ ଯେଉଁ ଦେବେ ଡ୍ରେସିଂ କରିକି ଦେବେ ନା ଗୋଟିକିଆ ଓଜନ କରିକି ଦେବେ ନାଇଁ ଆପଣ ଗୋଟେ ରେଟ୍ କରନ୍ତୁ ଶୁଣନ୍ତୁ ପାଞ୍ଚଶହ ପଚାଶ ଟଙ୍କା ନେଖାରେ ପୁରା ଫ୍ରେସ୍ ମଟନ୍ ଦିଅନ୍ତୁ କୁଇଣ୍ଟଲେ କୋଡ଼ିଏ ନେବୁ ନାଇଁ ଦେଖନ୍ତୁ ଦେଖନ୍ତୁ ଆମେ ଆପଣଙ୍କୁ ଦିନେ ଅଧେ କି ଆପଣଙ୍କ ଦୋକାନରୁ ସବୁବେଳେ ମୁଁ ଛଅଶହ ଟଙ୍କାରେ ଆଣେ ନା ସେଥିପାଇଁ ଆପଣ ଅଧିକ ଆସିବେ ବୋଲି ମୁଁ ଆପଣଙ୍କ ଦୋକାନରୁ କହିଲି

ଆରେ ଅନ୍ୟ ଦୋକାନ କାହିଁକି ମୁଁ ଆପଣଙ୍କ ଦୋକାନରୁ ସବୁବେଳେରୁ ନେଉଛି ନା ଅନ୍ୟ ଦୋକାନରୁ ପଚାରି ବୁଝିଛି ବୋଲି ଆପଣଙ୍କ ଦୋକାନକୁ କହୁଛି ନା ହଉ ଯଦି କହୁଛ ଆଉ ପଚାଶ ଟଙ୍କା ବଢ଼େଇ ଦେବୁ କିନ୍ତୁ ଆମକୁ ଭଲ ଜିନିଷ ଦରକାର ପାଣି ଫାଣି ମିଶାଇବେନି ନାଇଁ ନାଇଁ ମୋର କ'ଣ ଦରକାର ଆମର ଶୁଣନ୍ତୁ ଆମର ସେଦିନ ସକାଳ ଦଶଟା ଶୁଦ୍ଧା ଆମର ଦରକାରେ ବୁଝିପାରିଲେ ଆମ ପିଲା ଯିବ ଆଉ ସେ ଦେଖିବ ଓଜନ କରିକି ନେଇ ଆସିବ ଆଉ ଗୋଟେ କୁଇଣ୍ଟାଲେ କୁଇଣ୍ଟାଲେ କୋଡ଼ିଏ ଖଣ୍ଡେ ଲାଗିବ ବୋଧେ ଆଉ ଆପଣଙ୍କୁ ତ ଆମେ ଆପଣ ଆଗୁଆ ଆଡ଼୍ଭାନ୍ସ୍ ନେବେ ନା କ'ଣ ଟଙ୍କା ହଉ ହଉ ହଉ ମୁଁ ଆପଣଙ୍କୁ ଆଡ଼୍ଭାନ୍ସ୍ ଆଜି କାଲି ସୁଦ୍ଧା ମୁଁ ଆଡ଼୍ଭାନ୍ସ୍ ପଠାଇ ଦେବି ଆପଣ ଟିକିଏ ଠିକ୍ ଠାକ୍ରେ କାଟି କୁଟି କିନି ଦେବେ ଆଉ ମିଡ଼ିୟମ୍ ସାଇଜ୍ କରିବେ ବେଶୀ ବଡ଼ ସାଇଜ୍ କରିବେନି ଆଉ ହଉଛି ଗୋଡ଼ ମୁଣ୍ଡ ହଁ ଗୋଡ଼ ମୁଣ୍ଡ ସବୁ ଅଲଗା ଅଲଗା କରି ରଖିବେ ହେଲା ହଁ ଆଉ ଚର୍ବିଗୁଡ଼ା ବି ଅଲଗା କରିଥିବେ କାଇଁ କହିଲେ ମିଶାଇ ଦେଲେ ସେ ପୁରା ଘାଣ୍ଟି ହୋଇଯିବ ସେ ବେଶୀ ମଟନ୍ଟା ହଁ ଅଲଗା ଅଲଗା କରି ରଖିବେ ହଉ ହଉ ହଉ ଠିକ୍ ଅଛି ହଉ

ହଁ ଆଡ଼୍ଭାନ୍ସ୍ ପଠାଇ ଦେଉଛି ପଠାଇ ଦେଉଛି